ହଁ ହଁ କ'ଣ ହେଲା କ'ଣ କାମ ଅଛି ଯେ ଗାଁ ରେ ହଁ ହଁ ଗଛ ଲଗାଇଲେ ଭଲ କାମ ତ ଆଉ କ'ଣ ଗଛ ଲଗାଅ କିଛି ଅସୁବିଧା ନାହିଁ ହୁଁ ହୁଁ ହୁଁ ହଁ ହଉ ଦେବା ପାଣି ଦେବା ବାଡ଼ ତକ ହଉ ଗାଁ ସଫାଇ ଉନ୍ନୟନ କାର୍ଯ୍ୟକ୍ରମ କ'ଣ ଆସିଛି ହଁ ପରା ନଥିଲି

ଗାଁ ରେ ଗାଁ ରେ ସମସ୍ତଙ୍କ ଘରେ ଜଣ ଜଣଙ୍କୁ ଡାକିଦେବା ସବୁଦିନ ଦିନ ଜଣକେ ପାଞ୍ଚ ପାଞ୍ଚ ଟା ଘର ଡାକିବା ଆ ପୋଖରୀ ଚାରିପଟେ ଯାକ ଆମର ଗଛ କେମିତି ଲଗାଇବା ତାକୁ ପରିଷ୍କାର କରିବା ହଁ ପୋଖରୀ ଟାକୁ ଆଗ ପରିସ୍କାର କରି ତା ଚାରିପଟେ କିଛି ଗଛ ଆଗ ଲଗାଇଦେବା ଫୁଲ ଗଛ ନଡ଼ିଆ ଗଛ ହଁ ହଁ ହଁ କଲେ ହେବ ପଇସା ତ ଆଇଛି ସରକାରଙ୍କ ତରଫରୁ ସେହିଟା କରିଦେବା ଆଉ କ'ଣ

ସେହିଟା କଲେ ତ ବହୁତ ଭଲ ହେବ ଗାଁ ର ଉନ୍ନତି ହେବ ତା ସାଙ୍ଗେରେ ଆମର ଗାଁ ଯେଉଁ ଆମର ସେ ହୁଡ଼ା ଅଛି ଗୋଟେ ତା ଚାରିପଟ ଯାକ କେମିତି ଗଛ ଲଗାଇବା ଆଉ ସେହିଠି ଯାଇକି ସମସ୍ତେ ବସବାସ କରିବା ଆଜିକାଲି ତ ଗଛ ର ଅଭାବ ନେଲେଣି ଗାଁ ସଫା ସୁତୁରା ରହିବ ବ୍ଲିଚିଙ୍ଗ ଫ୍ଲିଚିଙ୍ଗ ପକାଇବା ଆଉ ବାହାରେ କାହାକୁ କହିବାନି ସବୁ ପଦାରେ ଝାଡ଼ା ବସିବା ପାଇଁ ସମସ୍ତଙ୍କୁ ମନା କରିବା ହଉ ଠିକ୍ ଅଛି ତାହେଲେ ଆଉ କାଲି ବସାଇବା ମିଟିଂ ଆଉ ରଖୁଛି ରହୁଛି